ଆପଣମାନେ ଜାଣିଥିବେ ସାଧାରଣତଃ ଆମେ କୂଅରୁ ଦୌଡ଼ି ସାହାଯ୍ୟରେ ହିଁ ପାଣି କାଢ଼ି ଥାଆନ୍ତି ପାଣି ବାହାର କରିଥାଆନ୍ତି କିନ୍ତୁ ଏଥିପାଇଁ ମଧ୍ୟ ଆମେ ଇଲେକ୍ଟ୍ରିକ୍ ମୋଟର୍ ମଧ୍ୟ ବ୍ୟବହାର କରିପାରିବା ଯେପରିକି ଆମର ଯେଉଁ ପାଣି ପମ୍ପ୍ କୁହନ୍ତି ପାଣି ପମ୍ପ୍ ମୋଟର୍ କୂଅ ଭିତରେ ତେହା ତାହାକୁ ରଖିକି ପାଣି ମୋଟର୍ଟି ପାଇପ୍ ସାହାଯ୍ୟରେ ଆମେ ଇଲେକ୍ଟ୍ରିକ୍ ଦ୍ୱାରା ଲାଇନ୍ ଦ୍ୱାରା ଆମେ ମୋଟର୍ ଚଲେଇ କି ପାଣିକି ମଧ୍ୟ ବାହାରକୁ ଆଣିପାରିବା ପାଇପ୍ ସାହାଯ୍ୟରେ ଆଉ ଆଜିକାଲି ସବୁଜିନଷର ସୁବିଧା ହେଲାଣି ଆଗରୁ ଲୋକମାନେ ପାଖରେ ନଥିଲା ଏତେ ପଇସା ନଥିଲା ଏତେ ଆମେ ଡେଭ୍ଲପମେଣ୍ଟ କରିନଥିଲେ ସେଥିପାଇଁ ଲୋକମାନେ କଣ ପାଣିରୁ ଗ କୂଅରୁ ଦୌଡ଼ି ସାହାଯ୍ୟରେ ସେମାନେ ଖୋଳିକି ଦ ଦୌଡ଼ି ସାହାଯ୍ୟରେ ପାଣି ଖୋଲିକି ସେମାନେ ଆଣୁଥିଲେ ଗରାରେ ଏବେ କିନ୍ତୁ କଣ ଇଲେକ୍ଟ୍ରିକ୍ ସହାଯ୍ୟରେ ମୋଟର୍ ବ୍ୟବହାର କରାଯାଇକି ସେଇଥିରେ ପାଇପ୍ ସାହାଯ୍ୟରେ ସେମାନେ ପାଣି ଆଣିପାରୁଛନ୍ତି